ଆମ ପାଖ ଅଞ୍ଚଳରେ ଗୋଟିଏ ଠାକୁରା ମାନେ ଠାକୁରାଣୀ ଯାତ୍ରା ହେଉଥିଲା ସେଥିରେ ଆମ ପରିବାର ସମସ୍ତେ ଆମେ ଯାଇଥିଲୁ ସେଠାରେ ଅନେକ ପ୍ରକାର ଦୋଳି ମାନେ ଖେଳ ମାନେ ସବୁ ଖାଇବା ଜିନିଷ ସବୁ କାନର ଏମିତି କ ଇତ୍ୟାଦିି ବି ବିକ୍ରି କରାଯାଉଥିଲା ଆମେ କେତେ ମଜାମସ୍ତି କଲୁ ସାଙ୍ଗସାଥି ମଧ୍ୟ ଯାଇଥିଲୁ ସାଙ୍ଗସାଥି ଘରଲୋକ ବି ମଧ୍ୟ ଯାଇଥିଲୁ ସେଥିରେ ଆମର ମାନେ ସେଥିରେ ମାନେ ସେଠିକି ଯିବାକୁ ହେଲେ ଆମେ ଦେଖି ଇଚ୍ଛା ହେଉନଥିଲା ଆସିବାକୁ ଘରକୁ ସେଠାରେ ମାନେ ଏମିତି ପ୍ରକାର ଚୁଡ଼ି ନେଲ୍ ପଲିଶ୍ କାନର ବେଣ୍ଡ ସବୁ ଅନେକ ପ୍ରକାର ବିକ୍ରି କରାଯାଉଥିଲା ଯାହାକି କମ୍ ଦାମରେ ମୁଁ ଗୋଟିଏ କାନ ଦୋକାନକୁ ଯାଇଥିଲି ସେଠାରେ ସେଠାରେ ସେ ଭାଇ କହିଲେ ମୁଁ ପଚାରିଲି ଭାଇ ଏ କାନର ଦାମ୍ କେତେ ଭାଇ କହିଲେ ସବୁ ମାତ୍ର କୋଡ଼ିଏ ଟଙ୍କା ମୁଁ ମୁଁ ସମସ୍ତଙ୍କୁ କହିଲି ଯେ ମୋତେ ଏ କାନ ଭଲ ଲାଗୁଛି ମୁଁ ନେବି କିନ୍ତୁ ଆମ ଘର ଲୋକ କହିଲେ ନାଇଁ ଏ କାନର କୋଡ଼ିଏ ଟଙ୍କା ଶସ୍ତା ଶସ୍ତାରେ ବିକ୍ରି କରୁଛନ୍ତି ତ ଭଲ ହେବନି ଆମ ଘରଲୋକ ଗାଳି କଲେ ମଧ୍ୟ ମୁଁ ସେଥିରୁ ଆଣିଲି ମୁଁ ସେଥିରୁ ପାଞ୍ଚ ହଳ ଆଣିଲି ପାଞ୍ଚହଳ ଆଣିଥିଲି କିନ୍ତୁ ଏବେ ବର୍ଷେ ହେଲାଣି ମଧ୍ୟ ସେ କାନର କିଛି ହୋଇନି ଭଲ ଲାଷ୍ଟିଂ ଗଲା ଓ ସେଥିରେ ଭଲ ମାନେ କଲର୍ ବି କି କିଛି ଛାଡ଼ୁନି ଆମ ଘର ଲୋକ କହିଲେ ହଁ ଆମେ ସେତେବେଳେ ମନା କରୁଥିଲୁ ଏବେ କିନ୍ତୁ ଭଲ ଲାଗୁଛି ମାନେ ଆହୁରି ଆଣିଥିଲେ ମଧ୍ୟ ଭଲ ହୋଇଥାନ୍ତା ଯଦି ଆଉଥରେ ଯଦି ଯାତ୍ରା ହେଲା ତ ଆମେ ଆଉଥରେ ସେଥିରୁ କେତେ ପ୍ରକାର କ'ଣ ଜିନିଷ କିଣିକି ଆଣିବା କାନର ପାଇଁ ମଧ୍ୟ ସେତେବେଳେ ଗାଳି କରିଥିଲେ ଏବେ ମାତ୍ର କିଛି କହୁନାହାନ୍ତି ଓ ସାଙ୍ଗସାଥି ବି ମଧ୍ୟ ମୁଁ ସମସ୍ତଙ୍କୁ ଦେଖେଇଲି ଏ କାନଟି ଭଲ ଅଛି ନା ନାଇଁ କୋଡ଼ିଏ ଟଙ୍କା କହିଲାକୁରୁ ସମସ୍ତେ କହିଲେ ଭଲ ଅଛି କିନ୍ତୁ ଭଲ ଅଛି କହିଲେ ସେଥିପାଇଁ ମୁଁ ଆଣିଲି ଓ କହିଲେ ମାନେ ଆର କଲର୍ ଡ଼ିଜାଇନ୍ ବହୁତ ଭଲ ଅଛି ସେଥିପାଇଁ ମୁଁ ଆଣିଲି